ହଁ ମୁଁ ମାଛଧରା ଶିଖିଛି ଆମ ଗାଁ ପୋଖରୀ ଗାଡ଼ିଆରେ ଯେତେବେଳେ ଛୋଟବେଳେ ଆମେ ସବୁ ଗାଧୋଇବାକୁ ଯାଉ ସେତେବେଳେ ଆମେ ଆମ ବଡ଼ ଲୋକମାନେ ଆମଠୁ ଯିଏ ବୟସରେ ବଡ଼ ସେମାନେ ସବୁ ଏମିତି କାନିରେ ଲୁଗା କାନିରେ ଧରି ସବୁ ମାଛ ଧରନ୍ତି ଆମେ ସେମାନଙ୍କଠୁ ଶିଖିଛୁ ଆମେ ସାଙ୍ଗ ହୋଇ ଦୁଇ ଜଣ ଯାହାବି ହେଲେ ଦୁଇ ଜଣ ଲୁଗା କାନିରେ ଆମେ ମାଛ ଧରି ମାଛ ଧରୁ ମୋତେ ବହୁତ ଭଲ ଲାଗେ ମାଛ ଧରିବାକୁ ଛୋଟ ଛୋଟ ମାଛ ସବୁ ପହଁରୁଥିବେ ଯେତେବେଳେ ଲୁଗା କାନିରେ ପଡ଼ିବେ ଦେଖିବାକୁ ଭଲ ଲାଗେ ଆମ ବୟସ୍କ ଲୋକମାନେ ଯେହେତୁ ଧରନ୍ତି ସେମାନେ ଧରିଲାବେଳେ ଆମେ ଦେଖୁ ଦେଖୁ ଭଲ ଲାଗେ ଆମକୁ ଦେଖିବାକୁ ଆମେ ବି ସାଙ୍ଗ ହୋଇ ସେହି ଲୁଗା କାନିରେ ମାଛ ଧରୁ